ମୁଁ ଗେମିଙ୍ଗ ଆରମ୍ଭ କରିବା ପରଠାରୁ ବହୁତ କିଛି ବଦଳି ଯାଇଛି ଗେମ୍ର କାହିଁକିନା ଆଗରେ ଆମର ସେତେ ବି ଇଏ ନଥିଲା ଗେମ୍ ଉପରେ ଏବେ ଯେମିତି ଦୃଷ୍ଟି ଦେଉଥିଲା ଆଗ ସେମିତି ବି ଦେଇପାରୁନଥିଲୁ କାହିଁକିନା ବଲ୍ ନଥିଲା ବ୍ୟାଟ୍ ନଥିଲା ଏବେ ତ ସବୁକିଛି ଆଭେଲେବୁଲ୍ ହେଇଯାଇଛିି କାହିଁକି ସବୁକିଛି ମିଳିଯାଉଛି ସେ ପଞ୍ଚାୟତ ବି ଆମକୁ ଦେଉଛନ୍ତି ବ୍ୟାଟ୍ ବଲ୍ ଆମେ ସେ ଖେଳରେ ବି ଏବେ ଭଲ କରୁଛୁ ଆରେ ପିଲାମାନଙ୍କୁ ଡାକିଲେ ବି ଆସୁନଥିଲେ ଏଇରା ଦେଖୁଥିଲେ ଅଯାତ ଦେଖୁଥିଲେ କେବେ ଡାକିବା ଭାବେ ଭଲ ସେ ପଳାଇ ଆସୁଛନ୍ତି କାହିଁକିନା ଆମର ଖେଳ ଏବେ ଭଲ ହେଉଛି ଆଉ ଏବେ ସବୁ ଖେଳ ପରିବର୍ତ୍ତନ ହେଇସାରିଛି ଆଗରେ ଯେମିତି ଥିଲା ଏବେ ସେମିତି ନାହିଁ ଏବେ ଆହୁରି ଡେଭ୍ଲପ୍ ହେଇଛି ଗେମ୍ ଉପରେ ସମସ୍ତେ ଏବେ ଖେଳ ବି ଭଲ ସେ ଖେଳଛନ୍ତି ଆଗରେ ନଥିଲା ନଥିଲେ ଖେଳ ବି ସେତେ ପସନ୍ଦ କରୁନଥିଲା ଏବେ ବହୁତ ପସନ୍ଦ କରୁଛନ୍ତି ଖେଳ ବି ଖେଳୁଛନ୍ତି ପିଲାମାନେ ବି ଭଲ ମନ ଦେଉଛି ଖେଳ ଉପରେ